ହଁ କୁହ ପ୍ଲମ୍ବର କାର୍କୁ ମଜୁରୀ ଲାଗି ପ୍ଲମ୍ବର କ'ଣ ଜିନିଷ କାଇଁ କେତେ ଦିନ କାମ କରିଛ ଦୁଇ ବରଷ କ'ଣ କରୁଥିଲ କେତେ ଟଙ୍କା ଦେଉଥିଲା ତୁମକୁ ଲୋଡିଙ୍ଗ୍ କାମ କରିଛ ହଁଁ ଆମର ଏନା ଖାଲି ଲୋଡିଙ୍ଗ୍ କାମ ଅଛି କାର୍ ଲୋଡିଙ୍ଗ୍ ଲାଗି ବଡ଼ ବଡ଼ ଟ୍ରକ୍ ଆସିବ ଆମର ଏନା ଲୋଡ୍ ହୋଇକରି ସମ୍ବଲପୁର ବଲାଙ୍ଗୀର କଟକ ଭୁବନେଶ୍ୱର ଯାଜପୁର ପୁରୀ ଖୋର୍ଦ୍ଧା ଆଡ଼େ ଲୋଡ୍ ହୋଇକରିି ଆସିଛି ତୁମେ ଲୋଡ୍ କରିବ ବୋଲେ ତୁମକୁ ଆମେ ମଜୁରୀ ହିସାବରେ ଦେବୁ ଫିସ୍ ହିସାବରେ ଦେବୁ ମଜୁରୀ ହିସାବ କହିଲେ ଆମର ଏଗାରଶହ ଟଙ୍କା ପଡ଼ିବା ଦିନକୁ ଦଶ ହଁ ଦଶଟାରେ ଲୋଡିଙ୍ଗ ଷ୍ଟାର୍ଟ କରିବ ଯେ ତିନି ଚାରିଟା ଯାଏଁ କରିବାର ଅଛି ଯଦି ଫିସ୍ ହିସାବରେ କହିଲେ ଗୋଟାକୁ ଏଗାର ଟଙ୍କା ପଡ଼ିବ ଆମର ଯେତିକି ସାଇଡ଼ର ଗାଁର ପିଲାମାନେ ଆସନ୍ତି ସେମାନେ ମଜୁରୀ ହିସାବରେ କରିକି ନେବେ ଏମିତି ତ ଫିସ୍ ହିସାବରେ କମ ବି ଲୋଡିଙ୍ଗ ହୋଇଯିବ କେବେ ବେଶୀ ବି ଲୋଡିଙ୍ଗ ହୋଇଯିବ ଫିସ୍ ହିସାବରେ ଫିସ୍ ହିସାବରେ କଲେ ପନ୍ଦରଶହ ବି ହୋଇଯିବ ଦିନକୁ